ସମୁଦ୍ରକୁ ମାଛ ଧରିବା ପୂର୍ବରୁ ଆମେ ଡଙ୍ଗାରେ ଜାଲ ନେଇକି ଆମେ ଯାଉ ସମୁଦ୍ର ମଝିକୁ ଫାସି ଜାଲ ସେଇଠି ନେଇକି ଯେଉଁଟାରେ ଢେଉ ନ ଆସିଥାଏ ସେଠାରେ ଆମେ ନେଇକି ପକାଉ ଫାସି ଜାଲ ସନ୍ଧ୍ୟା ବେଳକୁ ନେଇକି ପକାଇବୁ ସେଦିନ ଆମେ ଫେରିକି ପଳାଇଆସୁ ତା'ପରଦିନ ସକାଳୁ ଯାଉ ସେଠାରୁ ଆମେ ଯେଉଁ ବସାଇଥିବା ଫାସି ଜାଲକୁ ଆମେ ଧରିକି ଆସୁ ଧରିକି ଆସିଲା ପରେ ସମୁଦ୍ର ବାହାରକୁ ଧରିକି ଆସୁ ସେଠାରୁ ଆଣିଲା ପରେ ଫାସି ଜାଲରେ ଲାଗିଥିବା ମାଛକୁ ସବୁ ଆମେ ବାହାର କରୁ ବାହାର କରିଲା ପରେ ଆମେ ସେହି ମାଛକୁ ନେଇ ଆମର ସେ ଢେଙ୍କାନାଳ ବଜାରରେ ନେଇକି ଆମେ ବିକ୍ରି କରୁ